ମୋର ଧର୍ମ ହିନ୍ଦୁ ଅଟେ ମୁଁ ଜଣେ ହିନ୍ଦୁ ମଧ୍ୟ ଏହାପାଇଁ ମୁଁ ଗର୍ବିତ ଅଟେ ହିନ୍ଦୁ ଧର୍ମ ସଦା ସର୍ବଦା ପରୋପକାରୀରେ ଆସିଥାନ୍ତି ଏବଂ ହିନ୍ଦୁଧର୍ମ ବସୁଧୈବ କୁଟୁମ୍ବକମ୍ ଉପରେ ନିୟୋଜିତ ହୋଇଥାଏ ହିନ୍ଦୁଧର୍ମ ସଦା ସର୍ବଦା କ୍ଷମା ଯାଚନା କରିଥାଏ ହିନ୍ଦୁ ଧର୍ମରେ ମହାତ୍ମା ଗାନ୍ଧୀ ବାଲ୍ ଗଙ୍ଗାଧର ତିଲକ ହିନ୍ଦୁ ଧର୍ମରେ ରହି ହିନ୍ଦୁତ୍ଵକୁ ଆଗକୁ ନେବାପାଇଁ ସକ୍ଷମ ହୋଇଛନ୍ତି